ମୋର ଜଣେ ଓଡ଼ିଆ କବିଙ୍କ ଉପରେ ଲେଖା ଯାଇଥିବା କବିତାକୁ ମୁଁ ଦୁଇ ତିନି ଥର ପଢ଼ିଛି ସେହି କବିଙ୍କର ନାମ ହେଉଛି ଯଦୁମଣି ମହାପାତ୍ର ତାଙ୍କରି କବିତା ମୋତେ ବହୁତ ଖୁସି ଦିଏ କାରଣ ମୁଁ ତାଙ୍କ କବିତାରୁ କିଛି ହାସ୍ୟ ରସାତ୍ମକ ବିଷୟରେ ପଢ଼ି ନିଜେ ହସିଥାଏ ଏବଂ ମୋ' ମନକୁ ଖୁସି ମିଳିଥାଏ ତାଙ୍କରି ଗୋଟିଏ କବିତା ହେଉଛି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏହି କବିତାରୁ ମୁଁ କିଛି ପଢ଼ିଛି ଏବଂ ମୋତେ ଭଲ ଲାଗେ ସେଥିପାଇଁ ମୁଁ ପସନ୍ଦ କରେ ଯଦୁମଣି ମହାପାତ୍ର ଜଣେ ମଜାଳିଆ ଲୋକ ମୁଁ ଶୁଣିଛି ଏତିକି ଆଉ ଅଧିକ କିଛି ତାଙ୍କ ବିଷୟରେ ମୁଁ କହିପାରିବି ନାହିଁ